ମୋର ସମସ୍ତ ଗୋପନୀୟ ତଥ୍ୟକୁ ମୁଁ ମୋର ମେଲ୍ରେ ସଂଗୃହିତ କରି ରଖେ ଏବଂ ମୋର ପେଣ୍ଡ୍ରାଇଭ୍ରେ ମଧ୍ୟ ମୁଁ ସଂଗୃହିତ କରି ରଖେ କିନ୍ତୁ ମୋର କୌଣସି ସିଷ୍ଟମ୍ ନ ଥିବାରୁ ମୁଁ ଯେତେବେଳେ ମୋ ପେଣ୍ଡ୍ରାଇଭ୍କୁ ଅନ୍ୟ କୌଣସି ସିଷ୍ଟମ୍ରେ ବ୍ୟବହାର କରେ ସେଥିପ୍ରତି ସତର୍କ ଦିଏ ଯେ ବ୍ୟବହାର କରି ସାରିଲା ପରେ ମୁଁ ବ୍ୟବହାର କରିଥିବାର ହିଷ୍ଟ୍ରି ସେ ସିଷ୍ଟମ୍ରେ ରହିଛି କି ନାଇଁ ଏବଂ ଏଥିପ୍ରତି ସତର୍କ ହୋଇ ମୁଁ ବ୍ୟବହାର କରିଥିବା ଅନ୍ୟ ସିଷ୍ଟମ୍ରେ ଥିବା ହିଷ୍ଟ୍ରିକୁ ସାଥି ସାଥି ଡିଲିଟ୍ କରେ